ହ୍ୟାଲୋ ହଁ ଖୁଡ଼ି ନମସ୍କାର କ'ଣ କରୁଥିଲ ଖୁଡ଼ି ଜାଣିଗଲି ଆଉ କାକା କ'ଣ କରୁଛନ୍ତି ଆଉ ଘରେ ସମସ୍ତଙ୍କ ଦେହ ଭଲ ଅଛି ହଁ ଭଲ ଅଛି ଏବେ ତ ହଷ୍ଟେଲ୍ ବି ମୁଁ ତ ଏବେ ହଷ୍ଟେଲ୍ରେ ଅଛି ଆଉ ପୁଅ ଝିଅ କ'ଣ କରୁଛନ୍ତି ଅ ହ ଏବେ ହଷ୍ଟେଲ୍ ଛୁଟି ହେବାର ଅଛି ମୁଁ ଭାବିଛି ଏହି ରବିବାର ଏ ଯିବି ବୋଲି ହଁ ହଁ କାକା କହୁଥିଲେ ବୁଲିଯିବାକୁ ଯେ ମୁଁ ଭାବିଛି କ୍ଷୀରଚୋରାଗୋପୀନାଥ ଭଲ ଜାଗାଟା ହେବ ସେଇଠିକି ଯିବା ବୁଲି ସେ କ୍ଷୀରଚୋରାଗୋପୀନାଥ ବାଲେଶ୍ୱର ଗାଡ଼ିଟେ କାକା କହିଥିଲେ ବୁଝିବାକୁ ଗାଡ଼ି ବୁଝିବା ଆଉ କେତେ କ'ଣ ଟଙ୍କା ନେବ କ'ଣ ଖାଇବା ସବୁ ବୁଝିବା ବୁଝିସାରିକି ମୁଁ କାକାଙ୍କୁ କହିଥିଲେ ଜଣାଇବାକୁ ତା'ପରେ ମୁଁ ଆପଣଙ୍କୁ ଜଣାଇବି ଆଉ କେବେ ଯିବା କ'ଣ ଟିକିଏ କାକାଙ୍କଠୁ ବୁଝିକି ମୋତେ କହିବେ

ଏପ୍ରିଲ୍ ଲାଷ୍ଟ୍ ୱିକ୍ରେ ଯିବା ହଁ ହଉ ତା ସାଙ୍ଗରେ ସେପଟେ ବାଲେଶ୍ୱର ଗୋଟେ ପଞ୍ଚଲିଙ୍ଗେଶ୍ୱର ଆଉ କ୍ଷୀରଚୋରାଗୋପୀନାଥ ସେପଟେ ସବୁ ବୁଲିକି ଆସିବା ଆଉ ଅ ହଉ ହଁ

ହଁ ଆଉ ଜେଜେବାପା ଜେଜେମା' ଅଛନ୍ତି ତ ଭଲ ଅ ହଉ ହଁ ମୁଁ ଏହି ରବିବାର ତ ଛୁଟି ହୋଇଯିବ ହଷ୍ଟେଲ୍ ଏହି ରବିବାରେ ଯିବି ଭାରି ଘରକୁ ଆଉ ଶୀଘ୍ର ଗଲେ ବୁଲିବାକୁ ଯିବା ଆଉ ଘରେ ବି ରହି ରହି ହଷ୍ଟେଲ୍ରେ ବ୍ୟସ୍ତ ଲାଗିଲାଣି କୁଆଡ଼େ ବୁଲିବାକୁ ଗଲେ ଭଲ ଟିକିଏ ଲାଗିବ ଆଉ ବହୁତ ଦିନରୁ ଆମେ ପରିବାର ବୁଲିବାକୁ ଯାଇନେ ସମସ୍ତେ ମିଶିକି ଗଲେ ଗୋଟେ ମଜା ହେବ ଆଉ ଗୋଟେ ଖୁସି ଲାଗିବ ହଁ ହଉ ମୁଁ ଜଲ୍ଦି ଯିବି ଖୁଡ଼ି ଅ ହଉ ତା'ହେଲେ ଖୁଡ଼ି ରହୁଛି ରହୁଛି ଖୁଡ଼ି ପ୍ରଣାମ